ହ୍ୟାଲୋ ହଁ ମୁଁ ଦେବାଶିଷ ଜେନା କହୁଥିଲି ମୁଁ ବର୍ତ୍ତମାନ ବେଲପଡା ଗ୍ରାମରୁ କହୁଛି ଆପଣ ତିବେତ ହୋଟେଲରୁ କହୁଛନ୍ତି ତ କିନ୍ତୁ ମୋ'ର ମୋ'ର ମୁଁ ଗୋଟିଏ ଅର୍ଡର କରିଥିଲି ସାଙ୍ଗମାନେ ଆସିବାରୁ ମୁଁ ଆଉ ଦୁଇଟି ଅର୍ଡର କଲି ଆପଣଙ୍କ ହୋଟେଲ୍ରେ କିପରି ଖାଦ୍ୟ ଅଛି ତା' ଟିକେ ଜଣାଇ କୁହନ୍ତୁ ଏବଂ ଏହା ଆମର ଠିକ୍ ଦୁଇଟା ବେଳକୁ ଆଣି ପହୁଞ୍ଚାଇଦେବେ